ଘରେ ଖବର କାଗଜ ଆସିଲେ ପିଲାମାନଙ୍କୁ ପ୍ରଥମେ ମୁଁ ପଢ଼ିବାକୁ କୁହେ କାରଣ ସେମାନେ ବି ଦେଶ ଦୁନିଆ ବିଷୟରେ ଜାଣିବାକୁ ଓ ଆ ଆଗ୍ରହ ପ୍ରକାଶ କରନ୍ତୁ ଓ ଆଗକୁ ମଧ୍ୟ ସଚେତନ ହୋଇ କାର୍ଯ୍ୟକ୍ରମ କରନ୍ତୁ ମୁଁ ମଧ୍ୟ ପେପର ପେପର ଖବର କାଗଜ ପଢ଼େ ପିଲାମାନଙ୍କୁ ଉତ୍ସାହିତ କରେ କି ସେମାନେ ବି ପଢନ୍ତୁ ଓ ସ୍କୁଲ ମାଧ୍ୟମରେ ବି ଆଜି କାଲି ଏ ଛୁଆ ମାନଙ୍କୁ ଉତ୍ସାହିତ କରାଯାଉଛି ଖବର କାଗଜ ପଢିବା ପାଇଁ ଏହା ଏକ ସଠିକ୍ ନିଷ୍ପତି